ହ୍ୟାଲୋ ଆପଣ ଡ୍ରାଇଭର୍ ଏଜେନ୍ସିରୁ କହୁଛନ୍ତି ତ ମୁଁ ବଡ଼ପଦନାରୁ କହୁଥିଲି ଆଜ୍ଞା ଆମର କାଲି କଥା ହେଇଥିଲା କି ଚାରିଟା ସୁଧା ଆସିକି ଗାଡ଼ି ଯେମିତି ପହଞ୍ଚିଯିବ ତ ଏ ପର୍ଯ୍ୟନ୍ତ ଗାଡ଼ି ଆସିନି କି ସେ ଡ୍ରାଇଭରକୁ କଲ୍ କଲାବେଳକୁ ସିଏ କଲ୍ ବି ଉଠାଉନି ଆମର ଏଠି ସମସ୍ତେ ବାହାରିକି ବସିଛନ୍ତି ତ ସିଏ ମୋ ଉପରେ ବହୁତ ରାଗୁଛନ୍ତି କି ଏତେ ଲେଟ୍ ହେଲାଣି ଗାଡ଼ି ଏ ପର୍ଯ୍ୟନ୍ତ କ'ଣ ପାଇଁ ଆସିନି ଆଜ୍ଞା ଆମେ ପୁଣି ଏଠୁ ବାହାରିକି ପୁରୀ ବୁଲାବୁଲି କରିକି ପୁଣି ଘରକୁ ଫେରିବାର ଅଛି କି ନାହିଁ ଘରକୁ ଫେରିବାର ଅଛି ତ ଆମେ ଟିକେ ଜଲଦି ବାହାରିକି ପୁଣି ସେଠି ବୁଲାବୁଲି କରିବୁ ଆପଣଙ୍କର ଡ୍ରାଇଭରର ଏ ପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ କି ସେ କୁଆଡ଼େ ଯାଇଛି କଲ୍ ବି ଉଠାଉନି ତ ସେଥିପାଇଁ ଆପଣଙ୍କୁ କଲ୍ କଲି ଆଜ୍ଞା ଆପଣ ତାକୁ ଟିକେ କଲ୍ କରନ୍ତୁ ଆଉ କୁହନ୍ତୁ କି ସେ କୁଆଡ଼େ ଗଲେ ଆଉ ଜଲଦି ଆସିବେ